କୁକୁଡ଼ା ଚାଷ କୁକୁଡ଼ାମାନଙ୍କୁ ବହୁତ୍ ପ୍ରକାର ରୁଗ ହେଇଥିସି ଯେନ୍ଟାକି କାବ୍ଲୁ ମାଟ୍ରୁ ଝୁମ୍ରୁ ଏ ରୁଗମାନ୍ଙ୍କୁ ଅଟକାଇବା ଲାଗି ଦୁଇ ମାସରେ ଟିକା ଦେବା ଦରକାର ଏବଂ ସେମାନେ କାଣା ଖାଉଛନ୍ କାଣା ପିଉଛନ୍ ସେଥିର୍ ଉପରେ ବି ଧ୍ୟାନ୍ ଦେବା ଦର୍କାର୍ କୁକୁଡ଼ାମାନେ ଟିକେ ଟିକେ ଖରା ଶୀତ ସହି ନାଇଁ ପାର୍ସନ୍ ସେଥିର୍ଲାଗି ଖରାଦିନେ ଥଣ୍ଡା ବ୍ୟବସ୍ଥା କର୍ମା ଶୀତଦିନେ ଗରମର ବ୍ୟବସ୍ଥା କର୍ମା ଆଉ ଯଦି ମତେ ସୁଯୋଗ୍ ମିଲ୍ବା ପଶୁମାନ୍ଙ୍କର ବିଷୟରେ ପରାମର୍ଶ ଦେବାର୍ଲାଗି ମୁଁଇ ପଶୁ ଡାକ୍ତର୍ ଟକମେ ଓ ବିଶଷଜ୍ଞମାନ୍ଙ୍କୁ ପଚାରିବି